ହ୍ୟାଲୋ ଆପଣ ଲକ୍ଷ୍ମୀ ରେଷ୍ଟୁରାଣ୍ଟ୍ରୁ କହୁଥିଲେ ନା ହଁ ମୁଁ ପ୍ରଫୁଲ କହୁଥିଲି ଗତଥର ଆପଣଙ୍କ ଦୋକାନରୁ ଯେତେ ସବୁ ଜିନିଷ ନିଆ ହେଇଥିଲା ସେଗୁଡ଼ିକ ହେଲା ଚିକେନ୍ ବିରିୟାନୀ ଚିକେନ୍ ଚିଲି ଚିକେନ୍ ସସ୍ ଯେତେ ସବୁ ଜିନିଷ ହେଇଥିଲା ବହୁତ ଭଲ ହେଇଥିଲା ଘରଲୋକ ମଧ୍ୟତ ପସନ୍ଦ କରଥିଲେ ସେଥିପାଇଁ ପୁନର୍ବାର ରା ଆଉ ଥରେ ମୁଁ ସେଭଳିଆ ଜିନିଷ ନେବା ପାଇଁ ଚାହୁଁଅଛି ଯେହେତୁ ଏତେ ଦୋକାନ ମଧ୍ୟରୁ ଆପଣଙ୍କ ଦୋକାନରେ ଏତେଗୁଡ଼ିଏ ସାମାନ ବହୁତ ଭଲ ଭାବରେ ତିଆରି ହେଉଛି ଏବଂ ଆମେ ମଧ୍ୟ ନେଉଛୁ ବହୁତ ଭଲ ଅଛି ସେଥିପାଇଁ ଆଉ ଥରେ ଯେଉଁ ଯେଉଁଟା ମୁଁ କହିଲି ଚିକେନ୍ ତନ୍ଦୁୁର୍ ଚିକେନ୍ ଚିଲି ମଟନ୍ ବିରିୟାନୀ ଏଗୁଡ଼ାକ ପୁନର୍ବାର ଆଉ ଥରେ ଆପଣ ପଠାନ୍ତୁ ଆପଣଙ୍କର ବାଲାନ୍ସ ଯାହା ହେଲେ ମଧ୍ୟ ଆମେ ଦେଇକି ନବୁ ଯୋଉ ବହୁତ ଭଲ ଲାଗୁଛି ସେଭଳିଆ ଜିନିଷ ହିଁ ନିତ୍ୟାନ୍ତ ଦରକାର ଆମର ସମସ୍ତ ବ୍ୟକ୍ତି ମଧ୍ୟ ସେଭଳିଆ ଜିନିଷ ହିଁ ଚାହୁଁଛନ୍ତି ଯାହାଫଳରେ ଆପଣଙ୍କ ଦୋକାନରେ ହିଁ ଆମେ ସବୁବେଳେ କଣ୍ଟାକ୍ଟ କରିବୁ ଆଉ ବହୁତ ଭଲ ଅଛି ଆପଣଙ୍କର ଦୋକାନର ଜିନିଷପତ୍ର